ସ୍କୁଲ୍ କଲେଜରେ ଚିତ୍ରାଙ୍କନ ମଧ୍ୟ ଶିଖାଯାଏ ଗୁରୁମାମାନେ ପ୍ରାୟତଃ ହାତ ଧରି ଚିତ୍ରାଙ୍କନ ପିଲାଙ୍କୁ ମଧ୍ୟ କରନ୍ତି ମୋ ସ୍କୁଲ୍ ବେଳେ ତ ମୋ ଗୁରୁଜୀ ଗୁରୁମାମାନେ ମୋତେ ବହୁତ ସାହାଯ୍ୟ କରିଥିଲେ ଚିତ୍ରାଙ୍କନ ଫାଷ୍ଟ୍ ଫାଷ୍ଟ୍ ତ କିଛି ଚିତ୍ର ହେଇପାରୁନଥିଲା ସେ ବହୁତ ସୁବିଧା ଯୋଗେଇ ଦିଅନ୍ତି ଚିତ୍ରାଙ୍କନ ବହି ମାଧ୍ୟମରେ ପିଲାମାନଙ୍କୁ ସୁନ୍ଦର ସୁନ୍ଦର ଚିତ୍ର ସବୁ ଆଙ୍କିବା ଶିଖେଇଥାନ୍ତି ଆଉ ହଁ କଳାକାରଙ୍କ ପାଇଁ ଭଲ ସୁଯୋଗ ଆମର ଯେମିତି ସଙ୍ଗୀତ ମହାବିଦ୍ୟାଳୟ ଅଛି କଳାକାରମାନଙ୍କୁ ସୁବିଧା ଯୋଗେଇ ଦିଆଯାଉଛି ଏକ୍ସଟ୍ରା ଡ୍ରଇଂ କ୍ଲାସ୍ ମଧ୍ୟ ହେଉଛି କି ସେ କ୍ଲାସ୍ରେ ଲୋକ ପିଲାମାନେ କିଛି ଚିତ୍ର ଆଙ୍କିବା ପାଇଁ ଶିଖେଇବେ ଖେଳ କଁ ପିରିୟଡ଼୍ ବି ରହୁଛି ଯେଉଁଟାକି କେବଳ ଖେଳ ବିଷୟରେ ପିଲାମାନେ କିଛି ଜାଣିପାରିବେ ଏବେ ତ ପ ସ୍କୁଲ୍ରେ କିମ୍ବା କଲେଜରେ ବିଭିନ୍ନ ବିଭିନ୍ନ ସବୁ କଳାକାରମାନ କୁ କ୍ୟାରିୟର୍ ପାଇଁ କଳାକାରମାନଙ୍କୁ ବହୁତ ସାରା ଶିକ୍ଷା ଦିଆଯାଉଛି ଯେମିତିକି ସ୍କୁଲ୍ କଲେଜରେ ହେଉ କିମ୍ବା ଖେଳ ପାଇଁ ଗୋଟେ କ୍ଲାସ୍ ରହୁଛି ତାଙ୍କ ଚିତ୍ରାଙ୍କନ ପାଇଁ କ୍ଲାସ୍ ରହୁଛି ନାଚଗୀତ ପାଇଁ ବି ଗୋଟେ କ୍ଲାସ୍ ରହୁଛି ପିଲାମାନେ ସ୍କୁଲ୍ କଲେଜରୁ ହିଁ ସେମାନଙ୍କ କଳା ଦେଖେଇକି ଆଗକୁ ବଢ଼ିଥାନ୍ତି ସ୍କୁଲ୍ ସାହାଯ୍ୟରେ ବହୁତ ସାରା ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି